ମୁଁ ମୋର ଭବିଷ୍ୟତରେ ଫାର୍ମ ପାଇଁ ମାଛ ଚାଷ କରିବାର ଆଶା ରଖିଛି ମାଛ ଚାଷ କଲେ ବହୁତ ଉପଯୋଗୀ ହବ ଓ ମାଛ ପାଇଁ ବନ୍ଧ ଖୋଳା ହବ ବନ୍ଧରେ ପାଣି ଭର୍ତ୍ତି କରାହବ ମଟର ସାହାଯ୍ୟରେ ପାଣି ଭର୍ତ୍ତି କଲେ ବନ୍ଧରେ ପାଣି ଭର୍ତ୍ତି ହବ ସେଥିରେ ପୁଣି ଯାଆଁଳା ଛଡ଼ା ହବ ଯାଆଁଳା ଛାଡ଼ିଲେ ମାଛକୁ ପଙ୍କ ଦଳ ଓ ଖାଦ୍ୟ ଦିଆହବ ଖାଇବାପାଇଁ ସେଥିରେ ମାଛ ବଡ଼ ହବ ମାଛ ବଡ଼ ହେଲେ ସେଗୁଡ଼ିକ ଆମେ ଜାଲୁଆ ଡାକି ଧରିବୁ ତାପରେ ସେଗୁଡ଼ିକୁ ବେପାର କରି ମାଛ ବିକ୍ରି କରାହେବ ମାଛ ବିକିଲେ ମାଛର କେତେ ଉତ୍ପାଦ ହବ ମାଛ ବିକି ଲାଭବାନ ହବୁ ପୁଣି କିଛିଦିନ ପରେ ପୁଣି ମାଛ ଯାଆଁଳା ଛଡ଼ା ହବ ପୁଣି ମାଛରେ ସେହିପରି ପୂର୍ବପରି ସେଥିରେ ମଞ୍ଜି ମଞ୍ଜି ପକାହବ ମାଛ ଖାଇବେ ପଙ୍କ ପକାହବ ମାଛ ଖାଇ ମାଛ ପୁଣି ବଡ଼ ହେବେ ପୁଣି ବଡ଼ ହେଲେ ମାଛ ବିକ୍ରି କରିକି ବେପାର କରିକି ଲାଭବାନ ହବୁ ନହେଲେ କେମିତି ଘର ଚଳେଇବୁ ସେଥିପାଇଁ ମାଛ ଚାଷ କରିବି ବୋଲି ମୁଁ ଲକ୍ଷ୍ୟ ରଖିଛି